ମୁଁ ନିକଟରେ ସାମସଙ୍ଗ୍ ମୋବାଇଲ୍ ସାମସଙ୍ଗ୍ ଗାଲାକ୍ସି ମୋବାଇଲ୍ ଗୋଟେ କିଣିଛି ଆଉ ତା ପିକ୍ଚର୍ କ୍ୱାଲିଟିଟା ଖୁବ୍ ଭଲ ଓ ସେଥିରେ ବିନା ନେଟ୍ ଅନ୍ କରିକି କଲ୍ କରି ହେଉଛି ଓ ତା ସାଉଣ୍ଡ୍ ସିଷ୍ଟମ୍ଟା ମଧ୍ୟ ଖୁବ୍ ଭଲ ତାହାର କ୍ଲାରିଟି ସାମସଙ୍ଗ୍ ଗାଲାକ୍ସିର ଯେଉଁ ଫୋନ୍ଟା ମୁଁ କିଣିଛି ତାର ପିକ୍ଚର କ୍ୱାଲିଟି ଅନ୍ୟ କମ୍ପାନୀ ଅପେକ୍ଷା ଖୁବ୍ ସୁନ୍ଦର